ଭାରତୀୟ ଚାକିରି ମାର୍କେଟରେ ଖୁବ୍ କମ୍ ସୁବିଧା ସୁଯୋଗ ମିଲୁଛି ମିଲୁଥିବା ସୁଯୋଗକୁ ମଧ୍ୟ ସମସ୍ତେ ଠିକ୍ ମାଧ୍ୟମରେ ପ୍ରୟୋଗ କରିପାରୁନାହାନ୍ତି ଅନେକ ଚାକିରି ଯେମିତି ଶିକ୍ଷକ ପୋଲିସ ଇଞ୍ଜିନିୟର ସୈନିକ ଅନେକ ରାଜନୈତିକ ପଦବୀ ରେଲୱେ ଗାର୍ଡ଼ ଡକ୍ଟର ଏମିତି ଅନେକ ଚାକିରି ଆମ ଭାରତୀୟରେ ଉପଲବ୍ଧ ହୋଇଛି କିନ୍ତୁ ଭାରତର ଲୋକମାନେ ଅନେକ ସୁବିଧା ସୁଯୋଗ ଥାଇ ମଧ୍ୟ ତାର ଉପଯୁକ୍ତ ପ୍ରୟୋଗ କରିପାରନ୍ତି ନାହିଁ ଏବଂ ଯେଉଁ ବ୍ୟକ୍ତିମାନେ ମଧ୍ୟ ତାର ପ୍ରୟୋଗରେ ସଠିକ ମାତ୍ରାରେ କରିଥାନ୍ତି କି କରିଥିଲେ ମଧ୍ୟ ସେଥିରୁ ମିଳୁଥିବା ଆୟ ତାଙ୍କୁ ଉପଯୁକ୍ତ ଭାବରେ ମିଳିନଥାଏ ତେଣୁ ସେମାନେ ସେହି କାର୍ଯ୍ୟ କରିବା ପାଇଁ ଅନାଗ୍ରହ ଅଟନ୍ତି ଏବଂ ଯେଉଁ ଅନେକ ମିଲୁଛି ସୁବିଧା ସୁଯୋଗ ସେଇଟା ସମସ୍ତେ ଜାଣି ନ ପାରିଥିବାରୁ ତାହା ଅନଲାଇନ୍ ଆବେଦନ ପୁର ଡେଟ୍ ମଧ୍ୟ ଚାଲିଯାଇଥାଏ ଯାହା ତାଙ୍କ କରିବା ସବୁ ସୁବିଧାର ସୁଯୋଗ ପାଇପାରି ନାହାନ୍ତି